ଆପଣଙ୍କ ଗ୍ରାମୀଣ ସମ୍ପ୍ରଦାୟର ସଂସ୍କୃତିରେ ନୃତ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ଲୋକମାନେ ଏହାକୁ କିପରି ଉପଭୋଗ କରିଥାନ୍ତି ଆମ ସମାଜରେ ଗ୍ରାମୀୟ ଲୋକମାନେ ନୃତ୍ୟକୁ ବହୁତ ପସନ୍ଦ କରିଥାଏ ଏବଂ ସେଥିରେ ଝିଅମାନେ ନୃତ୍ୟ କରିବା ଦ୍ୱାରା ଗ୍ରାମ୍ୟର ଲୋକ ବହୁତ ଖୁସି ହୋଇଥାନ୍ତି କିନ୍ତୁ ସହରୀୟ ଅଞ୍ଚଳରେ ଯଦି ଝିଅଟିଏ କୌଣସି ସ୍ଥାନରେ ନାଚିଥାଏ ତ କେତେକ ଲୋକ ତାହାକୁ କହିଥାନ୍ତି ଝିଅଟିଏ ହୋଇ କିପରି ଭାବରେ ନୃତ୍ୟ କରୁଛି କିନ୍ତୁ କିନ୍ତୁ ଅନ୍ୟାନ୍ୟ ଲୋକମାନେ ବହୁତ ଖୁସି ହୋଇଥାନ୍ତି ନୃତ୍ୟ ଦେଖି ଏବଂ ଲୋକମାନେ ଅଧିକ ଭାବରେ ନୃତ୍ୟ କରିବା ଠାରୁ ଅଧିକ ନୃତ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି କେତେକ ଜଣ ନୃତ୍ୟ ଜଣା ନଥିବାରୁ ବା ସେମାନେ ଭଜ ନୃତ୍ୟ କରିବାରୁ ନଥିବାରୁ ସେମାନେ ନୃତ୍ୟକୁ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ନୃତ୍ୟ ଦେଖିବାକୁ ମଧ୍ୟ ବହୁତ ପସନ୍ଦ ଲାଗେ ଏବଂ ବହୁତ ମନୋରଞ୍ଜନ ହୋଇଥାଏ ଯଦି ଆମର କୌଣସି ଠାରେ ପାଲା ବା ଯାତ୍ରା ଅପେରା ହୋଇଥାଏ ସେଠାରେ ମଧ୍ୟ ନୃତ୍ୟ କରାଯାଇଥାଏ ଏବଂ ଆମ ଆମ ସମାଜରେ ବା ଗ୍ରାମୀୟରେ ଗ୍ରାମରେ ଗ୍ରାମରେ ଯେତେବେଳେ ଗଣେଶ ପୂଜା ହୋଇଥାଏ ତାହାର ବିସର୍ଜନରେ ଲୋକମାନେ ବହୁତ ପ୍ରକାର ବାଜା ବାଇଦମାନେ ନୃତ୍ୟ କରିଥାନ୍ତି ନିଜର ନିଜର ଖୁସି ଉପଭୋଗ କରିଥାନ୍ତି ନୃତ୍ୟ କରି ନିଜ ବହୁତ ଖୁସି ହୋଇଥାନ୍ତି